ମୁଁ କିଣିଥିବା ବ୍ୟାଗ୍ର ଖରାପ ଗୁଣ ଗୁଡ଼ିକ ହେଉଛି ବ୍ୟାଗ୍ର ସିଲେଇଟା ଭଲ ନଥିଲା ତା କାନ୍ଧ ଫିତା ସବୁ ଖୋଲିଗଲା ଆଉ ତା' ଭିତର ସବୁ ଚେନ୍ ଢିଲା ହୋଇଯାଇଛି ତା ବ୍ୟାଗ୍ର ଭିତର ସବୁ ପକେଟ୍ ଗୁଡ଼ା ସବୁ ଫିଟିଯାଇଛି